ହ୍ୟାଲୋ ହଁ କ'ଣ ହଁ ଅମିୟ ବାବୁ କହୁଥିଲି ହଁ କେଉଁଠିକି ହଁ ଭଡ଼ା ହେଇ ପନ୍ଦରଶହ ଷୋଳଶହ ଲାଗିବ ଆଉ ଇଟା ତିନି ହଜାର ଆଉ ହଁ ଭଲ ଇଟା ନାଇଁ ଭଡ଼ାଟା ତିନି ହଜାର ତାଙ୍କର ହେଉଛି ପନ୍ଦର ହଜାର ତିନି ହଜାରକୁ ହଁ ଭଲ ଇଟା ସିଏ ଏମିତି ତ ଏମିତି ତ ଫ୍ରି ଆଉ କ'ଣ ଫ୍ରି ହଁ ସବୁବେଳେ ରହୁଛି ଆଉ ଏବେ ବି ଲୋଡ଼ ଚାଲିଛି ହଁ ସେଇ କାଲିକି ସନ୍ଧ୍ୟାବେଳକୁ ଗୋଟିଏ ପଡ଼ିଯିବ ନ ହେଲେ କାଲିକି ପଡ଼ିବ ଆଉ କ'ଣ ହଁ ଫୋନ୍ ପେ' ନା କ୍ୟାସ୍ ହେଉ ଠିକ୍ ଅଛି ଏ ଖାଲି ହେଲାଠୁ ଦେଇ ଦେବ ଡ୍ରାଇଭରକୁ ଆଉ ମୁଁ ତ ନିଜେ ଡ୍ରାଇଭର ନିଜେ ମୋତେ ଦେଇ ଦେବ ଆଉ

ନା ନା ପ୍ରୋବ୍ଲେମ୍ କ'ଣ ଅଛି ନାଇଁ ନାଇଁ ନାଇଁ ହଁ ଜିନିଷ ତ ଆସିଲା ଜିନିଷ ଖାଲି ହବ ଜିନିଷ ଖାଲି ହେଲାଠୁ ତୁମର ଗଣି ଦେବ ଯଦି ଗଣିବାର କଥା ଗଣିବ ଯଦି ତୁମର ୟେ କରିବା କଥା କରିବ ତୁମର ପଇସା ଦେଇ ଦେବ ଖାଲି ସଇଲାଠୁ ଆଉ କ'ଣ ରଡ଼ ସାତ ହଜାର ହେଇ ଯେଉଁ ହଁ ମାହାଶକ୍ତି ହଁ ଏବେ ଭଲ ପଡ଼ୁଛି ହଁ ହେଉ କେତେ ତିନିଶହ କୋଡ଼ିଏ ନା କ'ଣ ଅଛି ଆଉ ହଁ ହଁ ମୁଁ ହେଉ ହେଉ ହେଉ ଠିକ୍ ଅଛି ହେଉ ରଖୁଛି ତାହେଲେ